ମୋର ପରିବାର କହିଲେ ଆମେ ଚାରି ପାଞ୍ଚ ଜଣ ଲୋକ ଆଉ ମୁଁ ମୋ ସ୍ତ୍ରୀ ଦୁଇ ଜଣ ପିଲା ଏଇ ହେଉଛି ମୋର ଛୋଟିଆ ପରିବାର ଆଉ ପିଲାଗୁଡ଼ିକ ମୋର ଶିକ୍ଷିତ ମୁଁ ବି ଶିକ୍ଷିତ ଲୋକ ଆଉ ଆଉ ନିଜ ପରିବାର ସାଧାରଣତଃ ମୁଁ ଯାହା ଅନୁଭବ କରୁଛି ଆମ ସାହିରେ ଆମ ଗାଁରେ ମୋ ପରିବାର ପ୍ରତି ଲୋକଙ୍କ ଯଥେଷ୍ଟ ସମ୍ମାନ ଅଛି କାରଣ ଆମେ ଗୋଟେ ଶିକ୍ଷିତ ପରିବାର

କାହା ସହିତ ମୋର ମନୋମାଳିନ୍ୟ ପ୍ରାୟ ତ କାହାର ନଥାଏ କିମ୍ବା କୌଣସି ଲୋକ ସହିତ ଝଗଡ଼ା ଝାଟି ନଥାଏ ସାଧାରଣତଃ ସହିବା ଗୁଣଟା ମୋର ଟିକେ ଅଧିକା କିଏ କ'ଣ କହିଦେଲା ମୁଁ ତାକୁ ମୋଟେ ମୁଣ୍ଡକୁ ନିଏନି

ଆଉ ସେମାନେ ବି ମୁଁ ଯାହା ଅନୁଭବ କରେ ଯେ ଯେଉଁମାନେ ମୋରି ଭଳିଆ ସାଙ୍ଗ ସେମାନେ ଆସି ମୋ ସହିତ ମିଶନ୍ତି ଆଉ ଗାଁ ଭଲ ମନ୍ଦ କାମରେ ଆମେ ସବୁ ଅଂଶଗ୍ରହଣ କରୁ ସାଙ୍ଗମାନେ ଆଉ ଏଇ ତ ଆଉ